ଆମର ଗଞ୍ଜାମ ଜିଲ୍ଲାରେ ବହୁତ ସଂରକ୍ଷଣ ରହିଛି ଓ ଆମର ଗଞ୍ଜାମ ଜିଲ୍ଲାର ଗୋଟେ ପାଖ ଗାଁର ଗୋଟିଏ ଗୁମ୍ଫା ରହିଛି ସେଇ ଗୁମ୍ଫାରେ ସବୁ ପିଲା ଯାଇ ଯାଇ ସେ ଗୁମ୍ଫା ଠାରେ ଖେଳିଥାନ୍ତି ଓ ସବୁ ସ୍କୁଲରୁ ପିଲା ବନ୍ଦ କରି ମଧ୍ୟ ସେ ଗୁମ୍ଫା ଯାଇ ପିଲାମାନେ ଖେଳିଥାନ୍ତି ଓ ଓ ଗୋଟିଏ ୱାଟର୍ ପାର୍କ ମଧ୍ୟ ଆମ ଗଞ୍ଜାମ ଜିଲ୍ଲାରେ ରହିଛି ଓ ଆମ ଗଞ୍ଜାମ ଜିଲ୍ଲାରେ ପିଲାମାନେ ଯାଇ ସେ ୱାଟର୍ ପାର୍କ ମଧ୍ୟ ଖେଳିଥାନ୍ତି ଓ ବହୁତ ବଡ଼ ପାର୍କ ମଧ୍ୟ ଆମ ଗଞ୍ଜାମ ଜିଲ୍ଲାରେ ରହିଛିି ଆଉ ସେ ପାର୍କକୁ ଯିବା ପାଇଁ ମଧ୍ୟ ଟିକେଟ୍ ହୋଇଥାଏ ପଇସା ଖର୍ଚ୍ଚ ହୋଇଥାଏ ଓ ସବୁ ପିଲା ଯାଇ ସେ ପାର୍କରେ ଖେଳିଥାନ୍ତି ଓ ସେ ପାର୍କ ଉପରେ ଗୋଟିଏ ବହୁତ ବଡ଼ ଶିବ ମନ୍ଦିର ମଧ୍ୟ ସେ ପାର୍କ ଉପରେ ରହିଛି ଓ ସେ ପାର୍କରେ ବହୁତ ଖେଳନା ବହୁତ ଖେଳନା ରହିଛି ଓ ଆମର ଆମର ଗାଁ ପାଖରେ ଗୋଟିଏ ଜିମ୍ ମଧ୍ୟ ହୋଇଛି ସେ ପ୍ରାକୃତିକ କରି ଗୋଟେ ଜିମ୍ ମଧ୍ୟ ହେଉଛି ଓ ସେ ସେଇ ପାର୍କରେ ଆମେ ଯାଇ ସେ ପାର୍କରେ ଖେଳିଥାଉ ଓ ସେଠାରେ ଆମର ଟାଇମ୍ ବିତାଇଥାଉ ଓ ଆମ ଗାଁ ପାଖରେ ଗୋଟେ ପଶୁ ସଂରକ୍ଷଣ ମଧ୍ୟ ହୋଇଛି ସେଠାରେ ବାଘ ଭାଲୁ ହରିଣ ଆଦି ଆମ ସେ ସଂରକ୍ଷଣରେ ରହିଥାଏ ଓ ଚିତା ବାଘ ସେ କମ୍ ଦେଖିବାକୁ ମିଳେ ବହୁତ ବଡ଼ ବଡ଼ ସାପ ମଧ୍ୟ ସେ ସଂରକ୍ଷଣ ଆମର ରହିଛି ହରିଣ ଭାଲୁ ସିଂହ ଆଦି ମଧ୍ୟ ସେ ଆମର ସଂରକ୍ଷଣ ଦେଖିବାକୁ ମିଳିଥାଏ ଆମର ସଂରକ୍ଷଣ ବହୁଠାରୁ ବଡ଼ ସଂରକ୍ଷଣ ଆମ ଗାଁରେ ରହିଛି ସେଇ ଏଠାକୁ ଯିବାକୁ କୌଣସି ପଇସା ମଧ୍ୟ ଦରକାର ନଥାଏ ସଂରକ୍ଷଣ ସରକାର ତରଫରୁ ହେଉଛି